ଆମ ଅଞ୍ଚଳରେ ଯଦି କୃଷି ଯୋଗାଣ ଷ୍ଟୋର ଗୋଟିଏ ହୋଇପାରନ୍ତା ତା'ହେଲେ ସୁବିଧା ହୁଅନ୍ତା ଆମ ଅଞ୍ଚଳରେ କୃଷକଙ୍କ ପାଇଁ ଯେଉଁ ଯନ୍ତ୍ରପାତି ଅଛି ସଵୁ ଟ୍ରାକ୍ଟର ପାଇଁ ପାର୍ଟ କି କୃଷକ ମାନଙ୍କ ପାଇଁ କିଛି ଯନ୍ତ୍ରପାତି ବିଲରେ ଯେଉଁ ଯନ୍ତ୍ରପାତି ବ୍ୟବହାର କରାଯାଏ ସେରା କିଛି ମିଳେନି ଆମ ଅଞ୍ଚଳରେ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ପଡ଼େ ଆଣିବା ପାଇଁ ଯାହାଦ୍ୱାରା କି କୃଷକ ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆଉ ଟ୍ରାକ୍ଟର ପାଇଁ ପାୱାର ଟିଲ୍ଲର ପାଇଁ ଆଉ ଯେକୌଣସି ଯେମିତି ଧାନ ବୁଣା ଯନ୍ତ୍ର ଧାନ ରୁଆ ଯନ୍ତ୍ର ଆଉ ଧାନ କଟା ଯନ୍ତ୍ର ସେ'ଟା ସବୁ ତାର ପାର୍ଟ ମିଳିପାରେନାହିଁ ଯଦି ଆମ ଅଞ୍ଚଳରେ ହୁଅନ୍ତା କୃଷି ଯୋଗାଣ ଷ୍ଟୋର ଗୋଟିଏ ତା'ହେଲେ ଲୋକମାନେ ଉପକୃତ ହୋଇପାରନ୍ତେ